କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଅର୍ଥ ଖର୍ଚ୍ଚ କରିବା ଉଚିତ୍ ଅଧିକ ପାଣ୍ଠି ପ୍ରଦାନ କରିବା ଉଚିତ୍ ଯାହା ଫଳରେ ପିଲାମାନଙ୍କ ମନରେ ଆଗ୍ରହ ସୃଷ୍ଟି ହବ ଯେ ଆମେ ଏଇ ଖେଳଟା ଖେଳିଳେ ଆମକୁ ଏଇ ପ୍ରକାର ପୁରସ୍କାର ମିିଳିବ ସେ ପୁରସ୍କାର କୌଣସି ମୂଲ୍ୟ ବା ପଇସା ଆକାରରେ ହଉ କୌଣସି ପ୍ରାଇଜ୍ ଆକାରରେ ମିଳୁ ଯାହା ଫଳରେ ଖେଳରେ ପିଲାମାନଙ୍କର ଶାରିରୀକ ବୃଦ୍ଧି ଘଟିବା ସହିତ ତାଙ୍କର ମାନସିକ ସ୍ଥିତି ଏବଂ ସେହି ଖେଳ ପ୍ରତି ତାଙ୍କର ଇଚ୍ଛା ଆଗ୍ରହ ଶକ୍ତି ବଢ଼ିବ ସେଥିପାଇଁ ମୁଁ ଯଦି କେବେ ଖେଳିବା ପାଇଁ ସୁଯୋଗ ମିଳେ ବା ସୌଭାଗ୍ୟ ମିଳେ ତା'ହାଲେ ମୁଁ ଭାରତରେ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ପାଇଁ ସମସ୍ତଙ୍କୁ ଏହି ସମ୍ପର୍କରେ ସୂଚନା ଦେବି ଏବଂ ଏହି ଖେଳ ପାଇଁ କି ସମସ୍ତଙ୍କୁ କୌଣସି ଚାକିରୀରେ ମଧ୍ୟ ସୁବିଧା ଦିଆଯାଇପାରିବ ଯଦି ପିଲାମାନେ ଖେଳ ପ୍ରତି ଇଚ୍ଛା ଆଗ୍ରହ ସୃଷ୍ଟି କରିବେ ତା'ହେଲେ ଖେଳ କ୍ଷେତ୍ରରେ ଭାରତର ବିକାଶ ମାନେ କ୍ରୀଡ଼ା କ୍ଷେତ୍ରରେ ଭାରତର ବିକାଶ ହେବାର ସମ୍ଭାବନା ମଧ୍ୟ ରହିବ ସେକେଣ୍ଡ କଥା ହେଲା ଏହି ଖେଳ କ୍ଷେତ୍ରରେ କିଛି ମୂଲ୍ୟ ଦେବାକୁ ପଡ଼ିବ ସେମାନଙ୍କୁ ସମୟ ଦେବାକୁ ପଡ଼ିବ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବାକୁ ପଡ଼ିବ ଯାହାଫଳରେ ସେମାନେ ଖେଳିବା ପାଇଁ ଇଚ୍ଛା ଶକ୍ତିକୁ ଜାଗ୍ରତ କରିବେ ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ଏବଂ ଭାରତରେ କ୍ରୀଡ଼ାରେ ଉନ୍ନତି ହେବ